ଖରାପ ପ୍ୟାଣ୍ଟଟେ ପାଇଗଲିରେ ଏତେ ଦାମ ଦେଇକି ଆଣିଲି ସିନା କିଛି ଲାଭ ହେଲା ନାହିଁ କୁତୁରା ପ୍ୟାଣ୍ଟଟା ପୁରା ରଙ୍ଗ ଛାଡ଼ିଯାଉଛି ସାଙ୍ଗେ ସାଙ୍ଗେ ସିଲେଇ ବି ଠିକରେ ହୋଇନାହିଁ ଦୋକାନବାଲା ଠକିଦେଲା ବୋଧେ ମୋତେ ଅହଁ ବହୁତ ଖରାପ ଲାଗୁଛି ବହୁତ ଟଙ୍କା ଦେଇଦେଲି ସିନା ଲାଭ କିଛି ହେଲା ନାହିଁ